ମୁଖ୍ୟତଃ ବହୁତ ଲୋକଙ୍କ ଓଜନ କମ୍ ଥାଏ ଏବଂ ଓଜନ ବଡ଼େଇବାକୁ ହେଲେ ବି ନ ହେଲେ ଦିନକୁ ଗୋଟିଏ ଅଣ୍ଡା ଖାଇବା କଥା ଆଉ ପାଣି ଭଲରେ ପିଇବା କଥା ଆଉ ନହେଲେ ବି ଓଜନ ବଢ଼େଇବା ପାଇଁ ଭଲରେ ପନିପରିବା ଫଳ ମୂଳ ଇତ୍ୟାଦି ପାଣି ବହୁତ ପିଇବା କଥା ଆଉ ଖାଇବା କଥା ଆଉ ବାହାର ଜିନିଷ ଫାଷ୍ଟ୍ ଫୁଡ଼୍ମାନେ ନ ଖାଇବା କଥା

ଆଉ ଆମେମାନେ ନ ହେଲେ ବି